ରାଜ୍ୟର ସାଂସ୍କୃତିକ ଐତିହ୍ୟ ଏବଂ ସାମୟିକ କଳାଦୃଶ୍ୟକୁ ପ୍ରଦର୍ଶନ କରୁଥିବା ଆମ ଓଡ଼ିଶାର କୀର୍ତ୍ତନ ଭଜନ କଳା ସଂଗୀତ ଏଗୁଡ଼ାକ ଆମର ପ୍ରମୁଖ ହେଉଛି କଳା ଯାହାକି ଆମର ଅଷ୍ଟପ୍ରହରୀ ପାଲା ଦାସକାଠିଆ ଏଗୁଡ଼ା ସବୁ ଆମର ଆମ ଓଡ଼ିଶାର କଳାରେ ପ୍ରଦର୍ଶନ କରାଯାଉଛି ହସ୍ତଶିଳ୍ପ ଆଦିବାସୀ କଳା ଏବଂ ପ୍ରଦର୍ଶନୀ ପ୍ରଦର୍ଶନୀ ଏଗୁଡ଼ାକ ସବୁ ଆମ ଓଡ଼ିଶାର ବହୁତ କଳା ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ଏ ଆମର ଦାସକାଠିଆ ପାଲା ଆମର ଅଷ୍ଟପ୍ରହରୀରେ କୀର୍ତ୍ତନ ସଂକୀର୍ତ୍ତନ ସେଗୁଡ଼ାକ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ଆମର ଗାଁ ଗହଳିରେ ଆଗେ କେହି ଗୋ ଗୋଟେ ଗୋଟେ ପଞ୍ଚାୟତରେ ଗୋଟେ ଗୋଟେ ଅଷ୍ଟପ୍ରହରୀ କରୁଥିଲେ କିନ୍ତୁ ଏବେ ରାଜ୍ୟରେ ଘରେ ଘରେ ଜିଲ୍ଲାରେ ଘରେ ଘରେ ଅଷ୍ଟପ୍ରହରୀ ପାଲା କୀର୍ତ୍ତନ ଆଉ ସବୁ କରୁଛନ୍ତି ଠାକୁରଙ୍କର କାମ ବହୁତ ମାନେ ଚାଲିଛି ହସ୍ତଶିଳ୍ପ ଆମର ସବୁ ତନ୍ତବୁଣା ତନ୍ତ